ହ୍ୟାଲୋ ଭାଇ ଆମ ଘରେ ଭାଇର ବାହାଘର ଅଛି ହେଲେ ଅଛି ପାଞ୍ଚ ତାରିଖ ଦିନ ହେଲେ ତମର ଯେଉଁ ଡ଼ି ଜେ ସେଟ୍ ଅଛି ସେଇଟା ତ ଦରକାର ମେନ୍ ନିହାତି ଦରକାର ଆଉ ଆଉ କ'ଣ କ'ଣ ସାମଗ୍ରୀ ଅଛି ତମର ଟେଣ୍ଟ୍ ତ ଦରକାର ଟେଣ୍ଟ୍ ଅଛି ଟେଣ୍ଟ୍ ତ ମୋର ଦରକାର ହଁ

ହଁ ଠିକ୍ ଅଛି ହଁ ହେଲେ ତମର ଗେଟ୍ଫେଟ୍ ସବୁ ଅଛି ଭଲ ଭଲ ଭଲ କ୍ୱାଲିଟିର ଦେବାର ଅଛି ଆମକୁ ଦେଖ ଭାଇ ମୋର ଭାଇର ବାହାଘର ପରା ଭଲ ଭଲ ଯେମିତି ହୋଇପାରେ ପଇସା କଥା ତମେ ଟେନ୍ସନ୍ କରନାହିଁ ପଇସା ଯେତେ ଲାଗୁଛି ଲାଗୁ ଆମର ଦରକାର ଭଲ ଦରକାର ଲୋକମାନେ ଦେଖିବେ ଭଲ ମାନେ କହିବେ ଯେଉଁ ଏ ମାନେ ଭଲ ସଜାହୋଇଛି ତମର ବି ନାଁ ହେବ ସେମିତି ଭାବ ଭାବରେ ତମେ ଡେକୋରେସନ୍ କରିବ ହେଲା ନା ପଇସା ରିଟର୍ନ କଥା କହିନାହିଁ ଯେ ତମେ ମୋର କଥା ଶୁଣ ହେଲା ତମର ଯେଉଁ ଡ଼ି ଜେ ସେଟ୍ ଡ଼ି ଜେ ସେଟ୍ ସେଇଟା କେମିତି ନୂଆଟା ଅଛି ନା ପୁରୁଣାଟା ଅଛି

କିଛି ଅସୁବିଧା ନାହିଁ ତ ଦେଖ ଭାଇ ଯଦି ତମର କିଛି ଯଦି କମ୍ ଥିବ ଜିନିଷ ନାହିଁ ସେଇଟା ଯଦି ତମେ କହିବ ମୁଁ ସେଇଟା ଅନ୍ୟ ଜାଗାରୁ ଆରେ ଆରେଞ୍ଜ୍ କରିଦେବି ହେଲେ ତମେ ସେଇଟା ଯଦି ପରେ କହିବ ନାଇଁ ଭାଇ ଏଇଟା ମୋର ନାହିଁ ମୁଁ ଏଇ ଜିନିଷ ଦେଇପାରିବି ନାହିଁ ସେଇଟା କହିଲେ ହେବ ନାହିଁ ବୁଝିଲ ହଉ ଠିକ୍ ଅଛି ହେଲେ ତୁମର ଯେଉଁ ସବୁ ତ ଅଲଗା ଅଲଗା ପଇସା ନାଇଁ କି ତମର ଡ଼ି ଜେ ସେଟ୍ ଭଡ଼ା କେତେ ଅଛି ସତୁରି ହଜାର ବାପରେ ଟିକେ କମ୍ ହବ ନାଇଁ କି ନାଇଁ ହଉ ହେଲେ ଠିକ୍ ଅଛି ହେଲେ ଆମର ଦରକାର ତିରିଶିଟା ଟେଣ୍ଟ୍ ଦରକାର ଅଛି ତ ତିରିଶିଟା ଅଛି ତ ହଁ ତିରିଶିଟା ଟେଣ୍ଟ୍ ଦରକାର ଆମର ଚେୟାର୍ ଟେବୁଲ୍ ଦରକାର ତାପରେ ଆଉ କ'ଣ ଅଛି ତମର ଆଉ କ'ଣ କ'ଣ ଅଛି ତମେ ଲଗେଇ ପାରିବ ସେଇଟା ତମେ କହିବ ନା ହଉ ହେଲେ କିଛି ଅସୁବିଧା ନାଇଁ ତ ଆମର ମୋ କଥା ତମେ ବୁଝି ପାରୁଛ ତ ମୋର ଭାଇର ବାହାଘର ହେଲେ ସେଇଠି କିଛିବି କମି ଥିବା ଦରକାର ନାହିଁ ମୋର ତମେ ବୁଝି ପାରିଲ ହଁ ସେହି ଭଳି ଭାବରେ ତମେ ଆସିବ ହେଲା ଡେଟ୍ ହେଉଛି ପାଞ୍ଚ ତାରିଖ ଅଗଷ୍ଟ ମାସ ତମେ ସେଇଦିନ ତ କରିପାରିବୁ ନାହିଁ ତମେ ଦୁଇଦିନ ଆଗରୁ ଆସିବ ହେଲା ଦୁଇ ଦିନ ଆଗରୁ ଆସିବ ତମେ ହଁ ଆମର ଆହୁରି କ'ଣ ସେ କ'ଣ ଗୋଟେ କହୁଛି ବାହାଘର ପରେ ସେଇଦିନ ହଁ ଯେଉଁ ଭୋଜି ହେବ ତାପରଦିନ ଆମକୁ ସେଇଦିନ ବି ଦରକାର ସବୁ ହଉ ଠିକ୍ ଅଛି ହେଲେ ଟୋଟାଲ୍ ଏମାଉଣ୍ଟ୍ କେତେ ଭାଇ ପାନ୍ ପାଞ୍ଚ ଲକ୍ଷ ବାପରେ ଏତେ ହୋଇଯିବ କି ହଉ ହେଲେ ତମେ ତମେ ରାନ୍ଧିବା ଦାୟିତ୍ଵ ବି ତମେ ନେବ କି ହଁ ହେଲେ ଠିକ୍ ଅଛି ଯେଉଁ ଆଉ ଗୋଟେ କଥା କ'ଣ ସେଟା ମୁଁ ତ ଭୁଲି ଗଲି ନାଇଁ ଜଲ୍ଦି ଏଟା ଜଲ୍ଦି କାମ ନାଇଁ ବୁଝିଲ କି ନାଇଁ ଏଟା ଜଲ୍ଦି କାମ ନାହିଁ ଏଟା ଧୀର ଭାବରେ ବୁଝେଇକି କହିବାର ଅଛି ତମେ ବି ବୁଝିବାର ଅଛି ସବୁ ସବୁ ସବୁ କିଛି ଦେଖିକି କାମ କରିବାର ଅଛି ଜଲ୍ଦିରେ କିଛି ହେବ ନାଇଁ ବୁଝି ପାରିଲେ କି ନାଇଁ ହଉ ହେଲେ ଠିକ୍ ଅଛି ତମ କଥା ମୋ କଥା ଥାଉ ତମେ ସେ ବାହାଘର ଦୁଇ ଦିନ ଆଗରେ ଆସିକି ସବୁ ସଜା ସଜି କରିବ ହେଲେ ହଉ ଠିକ୍ ଅଛି ଧନ୍ୟବାଦ